ହ୍ୟାଲୋ ଆଜ୍ଞା ନମସ୍କାର ହଁ ଏଇଟା ଗ୍ୟାସ୍ ଅଫିସ୍ କି ସାର୍ ହଁ ଆଜ୍ଞା ନା ମୁଁ ଗାଧବାକତରାଠୁ କହୁଥିଲି ତ ମୋର ଗ୍ୟାସ୍ ଗୋଟେ ବୁକିଂ କରବାର ଥିଲା ଆଉ ନମ୍ବର୍ଟା ଆସିଛି ସାର୍

ହଁ ସାର୍ ଯେ କେମିତି କଲେ ହେବ ସାର୍ ଏଇଟା ହଁ ସାର୍ ସାର୍ ହଁ ମୋର ନମ୍ବର୍ଟା ହେଉଛି ସାର୍ ଚାରି ତିନି ଦୁଇ ଏକ ଆଠ ହଁ ଆଧାର୍ ନମ୍ବର୍ ଆଧାର୍ ନମ୍ବର୍ଟା ସାର୍ ପାଞ୍ଚ ଆଠ ତିନି ତିନି ଏକ ହଁ ଶେଷ ନମ୍ବର୍ ହଁ ସାର୍ ଆଉ କ'ଣ କ'ଣ ଆବଶ୍ୟକ ସାର୍ ହଁ ପ୍ରଥମ ଥର ପାଇଁ ତ

ହଁ ସାର୍ ଆମେ ଆବେଦନ କରିଥିଲୁ ତ ତେବେ ଆସିଛି ସେଇଟା ବୋଧେ ଏହି ନମ୍ବର୍ ନାଁରେ ହେବ ନା ନାହିଁ ନା ଫିମେଲ୍ରେ କରିବା

ଆଉ କ'ଣ ସାର୍ ଆବଶ୍ୟକ କ'ଣ ଅଛି କେତେବେଳେ ସାର୍ ଆସିବି ଅଫିସ୍ରେ ଆସିବାକୁ ପଡ଼ିବ ହଁ ସାର୍ ଯଦି ମିଶେସ୍ର ନାଁରେ କରିଲେ ହେବ ନାହିଁ ସାର୍ ହଁ ସାର୍ ଆବଶ୍ୟକ ପଡ଼ୁଛି ତ ହଁ ସାର୍ ଅଛି ହଁ ଆଧାର କାର୍ଡ଼୍ ଅଛି ଏଇଟା ହଁ ରେସନ୍ କାର୍ଡ଼୍ ଅଛି ହଁ ପାସ୍ ବହି ଅଛି ହଁ ସାର୍ ହଉ ପାସ୍ ଫଟୋ ଆର୍ ଦରକାର ସାର୍ କେଉଁଠି ସାର୍ ଏଇଟା ଆସିବାର ନବରଙ୍ଗପୁର ଗ୍ୟାସ୍ ଅଫିସ୍ରେ ହିଁ ଆସିବାକୁ ପଡ଼ିବ ଯିଏ ଯିଏ ଆବେଦନ କରୁଚି ତାଙ୍କୁ ଧରି ଆଣିବା ନା ଅନ୍ୟ କିଏ ଗଲେ ବି ଚଳିବ ସେ କାଗଜପତ୍ର ଧରି ଡକୁମେଣ୍ଟ୍ସଟା ଧରିକିନା ହଁ ସାର୍ ଠିକ୍ ଅଛି ସାର୍ ହଁ ସାର୍ ନିଜେ ନିଜେ ନିଜେ ପଳାଇ ଆସୁଛି ସାର୍ ତାଙ୍କୁ ଧରିକିନା ଆସିବି ହଁ ସାର୍ ହଁ ମୋର ନାଁରେ ତ ହେବ ନାହିଁ ବୋଲି କହିଲେ ଆଉ ତେବେ ମିଶେସ୍ର ନାଁରେ କରୁଛି ହଁ ତାଙ୍କୁ ଧରି ଆସୁଛି ସାର୍ କେତେବେଳେ ସାର୍ ହଁ ସାଢ଼େ ଦଶରେ ଦଶଟା ଅଧାରେ ତ ସାର୍ ଦଶଟା ଅଧାରେ ହଁ ସାର୍ ଠିକ୍ ଅଛି ସାର୍ ହଉ ସାର୍ ତୁରନ୍ତୁ ଆସୁଛୁ

ଆହୁରି କିଛି ସାର୍ ଆଉ କିଛି ଆଣିବୁ ହଁ ସାର୍ ଧନ୍ୟବାଦ୍ ସାର୍